ଆପଣ କ୍ଷୀର ଦଉଛନ୍ତି ନା ମୋର ଟିକେ ଭଉଣୀର ମ୍ୟାରେଜ୍ ଥିଲା ବାହାଘର ଥିଲା ତ ସେଥିପାଇଁ ଟିକେ ଖିରୀ ପାଇଁ ଟିକେ ଦରକାର ଥିଲା କ୍ଷୀର ତ ମାନେ କେତେ କଣ କ୍ଷୀର ନେଲେ ଖିରୀ ହେଇଯିବ ହଁ ହଜାରେ ଲୋକଙ୍କ ପାଇଁ ଆଉ ତାହେଲେ ଆପଣଙ୍କର କେତେ କଣ କ୍ଷୀର ରେଟ୍ କେତେ କଣ ରହୁଛି ହଁ ଆପଣଙ୍କ ଠାରୁ ଏତେ କ୍ଷୀର ନବୁ ଆଉ ଆଉ ଟିକେ କମ୍ କରିବେ ଆଉ ତା ଠାରୁ ଆଉ କମ୍ କରିବେନି ହଉ ତା'ହେଲେ ଠିକ୍ ଅଛି ଆମର ଗୋଟେ ଦୁଇ ସପ୍ତାହ ପରେ ଅଛି ବାହାଘର ଆଉ ଦି ସପ୍ତାହ ପରେ ଆପଣଙ୍କର ଏତେ ହେଇପାରିବ ତ ଆଉ ପନିର୍ ବି ନେବୁ ଅଳ୍ପ ହଁ ଛେନା ବି ନବୁ ହଁ ହଁ ସବୁ ନବୁ ହଁ ପନିର୍ ଦଶ କିଲୋ ଖଣ୍ଡେ ହେଲେ ହବ ଠିକ୍ ଅଛି ହଉ ତା'ହେଲେ ଦୁଇ ସପ୍ତାହ ପୂର୍ବରୁ ଠିକ୍ ଅଛି ଆପଣ ପଠେଇ ଦେବେ ତା'ହେଲେ ଆଉ ହଉ ଠିକ୍ ଅଛି ହଉ ହଉ ହଉ ଠିକ୍ ଅଛି ହଁ ହଁ ଠିକ୍ ଅଛି ଠିକ୍ ଅଛି